କ୍ରୀଡ଼ା ଡୋପିଂ ଏବଂ ବୃଦ୍ଧିକାରୀ ଔଷଧ ବିଷୟରେ ଆମ ଅଞ୍ଚଳରେ କୌଣସି ବ୍ୟକ୍ତି ଜାଣି ନାହାନ୍ତି ବିଶେଷ କରିକି କିଛି ବି ଜାଣିନାହାନ୍ତି ତ କେବଳ ସ୍ୱଚ୍ଛକୃତରେ ଯାହା ସେ ଜାଣିଛନ୍ତି ନିଜ ଇଚ୍ଛାରେ ସେତିକି ସେ କରନ୍ତି